ମୁଁ ସାଧାରଣତଃ କାଗଜ କଲମରେ ଲେଖିବା ପାଇଁ ହିଁ ପସନ୍ଦ କରେ ଆଗକାଳରେ ତ ଆମର ଇଣ୍ଟରନେଟ୍ ଏତେ କିଛି ନଥିଲା ତ ସାଧାରଣତଃ ଲୋକମାନେ କାଳିରେ ଲେଖୁଥିଲେ ଆଉ କାଳିରେ ବୁଡ଼ାଇକି ସେମାନେ ତୁଳୀ ସାହାଯ୍ୟରେ ଲେଖୁଥିଲେ ସେମାନେ କିଛି ତାଳପତ୍ରରେ ଲେଖୁଥିଲେ ଏମିତି ଦିନକୁ ଦିନ ସାମ୍ପ୍ରଦାୟିକ ବର୍ଷ ଦୃଷ୍ଟିରୁ ଦେଖିବାକୁ ଗଲେ କିଛି କିଛି ଆମର ବଦଳି ବଦଳି ଆଜି ଆମେ ପୁରା ଆସିକି ପୁରା ସାଧାରଣତଃ ଆମେ ଆଧୁନିକ ଯୁଗରେ ପହଞ୍ଚିଯାଇଛନ୍ତି ସେମାନେ ସାଧାରଣତଃ ଇଣ୍ଟରନେଟ୍ରେ ବ୍ୟବହାର କରୁଛନ୍ତି କୌଣସି ଫର୍ମ୍ ଫିଲ୍ ଅପ୍ ହେଉ କି ଗୋଟେ ପରୀକ୍ଷା ବି ହଉ ପାଠପଢ଼ା କ୍ଷେତ୍ରରେ ମଧ୍ୟ ସେମାନେ କାଗଜ କଲମ ବ୍ୟବହାର ନ କରିକି ସେମାନେ ଇଣ୍ଟରନେଟ୍ ଲାପଟପ୍ରେ କମ୍ପ୍ୟୁଟରର ବ୍ୟବହାର କରୁଛନ୍ତି ସେମାନେ କାଗଜ କଲମର ବ୍ୟବହାର କରୁନାହାଁନ୍ତି ଶିକ୍ଷା କ୍ଷେତ୍ରରେ ମଧ୍ୟ ସ୍କୁଲ୍ କଲେଜକୁ ନଯାଇକି ସେମାନେ ମୋବାଇଲ୍ ଦ୍ୱାରା ଭିଡ଼ିଓ କଲ୍ ମାଧ୍ୟମରେ ସେମାନେ ପାଠ ମଧ୍ୟ ପରି ପାରୁଛନ୍ତି କିନ୍ତୁ ଆଗକାଳ ଅପେକ୍ଷା ଏବେ ଏବେ ବହୁତ ପରିମାଣରେ ଉନ୍ନତି ହୋଇଛି ଆଗରେ କୌଣସି ଟିକେଟ୍ କାଟିବା ପାଇଁ ଗଲେ ଆମେ ଷ୍ଟେସନକୁ ଯିବା ପାଇଁ ପଡ଼ୁଛି ଏବେ ନିଜ ଘରେ ବସିକି ଯେକୌଣସି ସମୟରେ ଆମେ କମ୍ ସମୟ ମଧ୍ୟରେ ସୁବିଧାରେ ଟିକେଟ୍ଟି କାଟିପାରୁଛୁ ଅନଲାଇନ୍ ମାଧ୍ୟମରେ ଆଗକାଳ ଅପେକ୍ଷା ଏବେ ବହୁତ ଉନ୍ନତି ହୋଇଛି ଶିକ୍ଷା କ୍ଷେତ୍ରରେ ସବୁ କ୍ଷେତ୍ରରେ ଉନ୍ନତି ହୋଇଛି ତ ମୋତେ କାଗଜ କଲମରେ ଲେଖିବାପାଇଁ ସାଧାରଣତଃ ଭଲ ଲାଗେ